କିଛିଟା ଭଲ ମଧ୍ୟ ଜାଣିପାରୁଥିଲେ ସାଙ୍ଗସାଥୀମାନଙ୍କ ସହ ମିଳିମିଶି ତାଙ୍କର ଦୁଃଖସୁଖ ସବୁ ଜାଣିପାରୁଥିଲେ ନାପସନ୍ଦ ନାପସନ୍ଦ ହେଉଛି ଯେହେତୁ ଆମେ ଗାଁ ଗହଳିର ଲୋକମାନେ ଗାଁ ଗହଳିର ଲୋକ ଆମର ମଜାମସ୍ତି ହେଉଛି ଆମର ମୁଖ୍ୟ କାମ ଆମେ ଯେହେତୁ ଘରୁ ବାହାରି ପାରୁନଥିଲେ କେଉଁ ସାଙ୍ଗସାଥୀମାନଙ୍କ ମିଶି ପାରୁନଥିଲେ

ସେ ତାର ଭଲ ମନ୍ଦ କହିପାରୁଥିଲା ମୁଁ ମଧ୍ୟ ତାର ଭଲ ମନ୍ଦ କହିପାରୁଥିଲି ଏମିତି କରିବା ଦ୍ୱାରା ମନରେ ବହୁତ ଆନନ୍ଦ ଆସୁଥିଲା